ଭାରତରେ ଭାରତରେ ଗୋଟେ ଯୋଗଗୁରୁ ଅଛନ୍ତି ଡକ୍ଟର ଜୀ ଆଉ ରାମଗୁରୁଜୀ ଅଛନ୍ତି ଆହୁରି ଆହୁରି ବାବା ରାମଦେବ ବି ଅଛନ୍ତି ସେ ସେ ଭଲ ଉପଦେଶ ଦିଅନ୍ତି ଆମକୁ ଶରୀର କେମିତି ରହିବ ସେ ସବୁ ଉପଦେଶ ଦିଅନ୍ତି ଯୋଗ କରିଲେ ସବୁଠୁ ବୋଲେ ଯୋଗ କରିଲେ ସବୁ ଠିକ୍ ହେଇ ହେଇଯିବ ଯୋଗ କଲେ ସବୁ ଠିକ୍ ହେଇଯିବ ହାତ ଗୋଡ଼ ଫ୍ରି ରହିବ ଆଉ ଲୋକ ଅଧିକା ଅଧିକା ବୃହ ବୋଲେ ଏଜ୍ରେ ବଞ୍ଚିବେ ସେଥିପାଇଁ ସେଥିପାଇଁ ଯୋଗ ଯୋଗ କରିବା ଜରୁରୀ ଅଛି ଯୋଗ କରିବା ଅଛନ୍ତି ସେମାନେ ସେମାନେ ଆମକୁ ଭଲ ପ୍ରେ ପ୍ରେରଣା ଦିଅନ୍ତି ସେମାନେ ଆମକୁ ଭଲ ପ୍ରେରଣା ଦିଅନ୍ତି ସେମାନେ ସେମାନେ ଲୋକକୁ ବୁଝାଉନ୍ତି ଯେ ଯୋଗ କର ଯୋଗ କରିଲେ ହା ସବୁ ମାଇଣ୍ଡ ଫ୍ରି ରହିବ ମନେରଖିବା ମନେରଖିବା ଶକ୍ତିଟା ବଢ଼ିବ ଆଉ ସବୁ ସବୁ ତୁମେ ଅଧିକା ଏଜ୍ ବି ବଞ୍ଚି ପାରିବ ନହେଲେ ଅସ୍ ନହେଲେ ନହେଲେ ତିରିଶି ଚାଳିଶି ଏଜ୍ରେ ଆଜିକାଲି ଲୋକ ମରିଯାଉଛନ୍ତି ସେଥିପାଇଁ ଯୋଗ କରିବା ଯୋଗ କରିବା ବହୁତ ଜରୁରୀ ଅଛି ଆଜିକାଲି ଯୋଗ ହି ଯୋଗ ହି ଜୀବନ ଯୋଗ ନୁହେଁ ତ କିଛି ନୁହେଁ ସେଥିପାଇଁ ଯୋଗଗୁରୁ ଅଛନ୍ତି ଆମର ରାମଦେବ ସେମାନେ ସେମାନେ ବହୁତ ଭଲ ପ୍ରେରଣା ଦିଅନ୍ତି ଆମକୁ ସେମାନେ ବହୁତ ଭଲ ପ୍ରେରଣା ଦିଅନ୍ତି